କୃଷକମାନେ ପଶୁପାଳନ କରିଥାନ୍ତି କାହିଁକି ନା ତାଙ୍କର ଗୋବରକୁ ଆଣି ନିଜ କ୍ଷେତରେ ବ୍ୟବହାର କରିଥିବାରୁ ଅନେକ ଫସଲ ଆମଦାନୀ ହୋଇଥାଏ ସେଥିପାଇଁ ଆମେ ପଶୁମାନଙ୍କୁ ଘରେ ପୋଷିଥାନ୍ତି ଏବଂ ବିଭିନ୍ନ ପ୍ରକାର ଆମକୁ ସୁବିଧା ସୁଯୋଗ ମିଳିଥାଏ ତାଙ୍କ ତେଣୁ ସାର ଭାବରେ ଆମେ ତାହାକୁ ବ୍ୟବହାର କରିଥାଉଁ ଯେକୌଣସି କ୍ଷେତରେ ପକାଇବା ନିହାତି ଆବଶ୍ୟକ ବିଭିନ୍ନ ପ୍ରକାର ସାର ଔଷଧଠୁ ବି ବହୁତ ଅଧିକା ବ୍ୟବହାର ହୋଇଥାଏ ଏବଂ ପଶୁମାନଙ୍କୁ ଆମେ ସବୁବେଳେ ସୁସ୍ଥ ରଖିବା ନିହାତି ଆବଶ୍ୟକ ଏବଂ ତାଙ୍କର ଗୋବର ଗୁଡ଼ିକୁ ଆମେ ନିଜ କ୍ଷେତରେ ବ୍ୟବହାର କରି ଆମ ଯେଉଁ ସବୁ ଗୁଡ଼ିକ ଜିନିଷ ହିସାବରେ ପାଇଥାଉଁ ତାହାକୁ ଆମେ ସିଧାସଳଖ ରୂପେ ବ୍ୟବହାର କରିଥାଉଁ କମ୍ପୋଷ୍ଟ ସାର ଭାବରେ ତାହାକୁ ବ୍ୟବହାର କରିବା ନିହାତି ଆବଶ୍ୟକ କୃଷକମାନେ ପଶୁପାଳନ କରିବା ନିହାତି ଆବଶ୍ୟକ ପଶୁମାନଙ୍କ ଗୋବରଠୁ ଆମେ ବହୁତ କିଛି ଲାଭ ପାଇଥାଉଁ ଏବଂ ସାର ସାର ହିସାବଟି ଆମେ ତାହାକୁ ବ୍ୟବହାର କରିଥାଉଁ କିନ୍ତୁ କୌଣସି ଅସୁବିଧା ହୋଇନଥାଏ ତେଣୁ ସେହିପରି କୃଷକମାନେ ପଶୁ ବର୍ଯ୍ୟବସ୍ତୁ କରନ୍ତି ଏବଂ କୃଷକମାନେ ନିଜର ଆମଦାନୀ ପାଇଁ ବିଭିନ୍ନ ପ୍ରକାର ସାର ଫସଲ ଏଗୁଡ଼ିକ ବ୍ୟବହାର କରିଥାନ୍ତି ହେଲେ ପଶୁମାନଙ୍କ ସହିତ ଆମେ ଯେଉଁ ରହିବା ତେଣୁ ଆମକୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ମିଳିବ